ମୁଇଁ ଏଇ ୱେବସାଇଟ୍ କେ ସବୁଦିନ ଘେନୁ ଯେ ଆଉ ସବୁଦିନ ତମର ଇଏଥି ମୋର ଘିନା ଚାଲିଛେ ଆଉ ମୁଇଁ ଯାନି ଯାନୁ ଯେ ଏଇଟା ଅଟୋ ଅଟୋ ପେମେଣ୍ଟ ଏଟା ହେଇ ଯାଉଛେ ବେଲେ କେତେବେଲେ ମୁଇଁ ଯେନ୍ ପେମେଣ୍ଟଟା ହେଉଛି ସେଟା କଟି ନେଇ ପାରବାର୍ ବୋଲେ ସେଟା ଗୁଟେ ପ୍ରୋବ୍ଲେମ୍ ହେଉଛି ମୋତେ ଚାରି ଥର୍ ପାଞ୍ଚ ଥର୍ ପଡ଼ିଲାନୁ ସେଦିନ୍ ଲାଗି ସେ ଅଟୋ ଅଟୋ ପେମେଣ୍ଟ ସିଷ୍ଟମ୍ କେ ଅଲଗା କରବାର ଅଛି କ୍ୟାସ୍ ପେମେଣ୍ଟ କର ସେ କି ଚେଞ୍ଜ କରିଦିଏ କ୍ୟାସ୍ ପେମେଣ୍ଟ ଠି ତା'ପରେ ନହେଲେ ଅଲଗା ୱେବସାଇଟ୍ ଥି ମୁଇଁ ଖାନା ଘିନମିଁ